ଆମର୍ ମାଛଟା ଖାଇବାର୍ ଟା ହେଉଛି ଆମର୍ ଦେଶର୍ ସମସ୍ତେ ରୁହି ମାଛ କେ ଖାଇବାର୍ ଲାଗି ପସନ୍ଦ କର୍ସନ୍ ଆମର୍ ଯାହା ବନ୍ଦ କଟାରେ ସବୁ ବେଶୀ ରୁହି ମାଛ ଚାଷ କରା ଯାଉଛି ଆରୁ ସେ ମାଛ କେ ଖାଇବାର୍ ଲାଗିଁ ସମସ୍ତେ ଭଲ୍ ପାଇଁସନ୍ ଆର୍ ଆମର୍ ଲୋକମାନେ ସମସ୍ତେ ସେଇ ରୁହି ମାଛ କେ ଖାଇସନ୍ ରୁହି ମାଛ କେ ଖାଏସନ୍ ଆରୁ ଆର୍ ଅନେକ ମାଛ ମଧ୍ୟ ମାଗୁରୁ ଅଛନ୍ତି ଅଛି ସେରମ୍